ପିଲା ମାନଙ୍କୁ ନିଜର ସଞ୍ଚୟ ଆକାଉଣ୍ଟ ରଖିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ କାରଣ ଯଦି ସେମାନଙ୍କର ନିଜର ସେଭିଙ୍ଗ୍ ଆକାଉଣ୍ଟ ଖୋଲା ହୋଇଥିବ ତାହେଲେ ସେମାନେ ସେଠାରେ କିଛି ଟଙ୍କା ସଞ୍ଚୟ ଆକାରରେ ରଖିବେ ଖରାପ ବ୍ୟବହାର କରିବେନି ଟଙ୍କାର ବେକାରେ ବେକାରେ ଖରାପ ଜିନିଷ କିଣିବେନି ଯେଉଁ ଟଙ୍କା ତାଙ୍କର ସଞ୍ଚୟ ହେବ ଦିନେ ଯେତେବେଳେ ସେମାନଙ୍କୁ ଦରକାର ପଡ଼ିବ ପରୀକ୍ଷା ଫିସ୍ ବାନ୍ଧିବାକୁ ହେଉ ବା କିଛି ବୁକ୍ସ୍ କିଣିବାକୁ ହେଉ ବହି ପେନ୍ ଖାତା କିଣିବାକୁ ହେଉ ସେ ସବୁ ଜିନିଷରେ ବା ସାମଗ୍ରୀରେ ତାଙ୍କ ସଞ୍ଚୟ ଟଙ୍କାକୁ ସେମାନେ ଠିକ୍ ସମୟରେ କାଢ଼ିକି ସେଇ ଟଙ୍କାର ଠିକ୍ ବ୍ୟବହାର କରିପାରିବେ ଯଦି ସେଭିଙ୍ଗ୍ ଆକାଉଣ୍ଟ ନ ଥିଲେ ବା ପିଲାମାନେ ଟଙ୍କା ସଞ୍ଚୟ ରଖି ନଥିଲେ ସବୁବେଳେ ବାପା ମାଆଙ୍କୁ ମାଗିବାକୁ ସେମାନେ ପ୍ରୟାସ କରିଥାନ୍ତି ସେଥିପାଇଁ ମୋ ମତରେ ପିଲା ମାନଙ୍କର ନିଜର ସଞ୍ଚୟ ଆକାଉଣ୍ଟ ରହିବା ପାଇଁ ଆମେ ସମସ୍ତେ ଉତ୍ସାହିତ କରିବା ଦରକାର ଏବଂ ସେମାନଙ୍କର ସେଭିଙ୍ଗ୍ ଆକାଉଣ୍ଟ ରହିବା ଦରକାର